ନିଷ୍ପତ୍ତି ନେବା ପ୍ରକ୍ରିୟା ହେଉଛି ନାଗରିକ ଓ ରାଜନୀତି ସମସ୍ତଙ୍କ ପାଇଁ ସମାନ ଏକ ନାଗରିକ ପାଇଁ ଯେମିତି ନିଷ୍ପତ୍ତି ନେବା ହେଉଛି ଏବଂ ଆଇନଗତ କ୍ଷମା ଅଛି ସଂସ୍ଥା ଅଛି ଆଇନଗତ ସାହାଯ୍ୟ ଅଛି ସେମିତି ଜଣେ ରାଜନୀତିକ ବା ସେମିତି ବି ସେ ନେଇ ଅଛି ତ ନିର୍ବାଚନ ନିର୍ବାଚନ ଓ ଓକିଲ ଗୋଷ୍ଠୀ ଓ ସାର୍ବଜନ ପରାମର୍ଶ ସବୁ ସମାନ ହି ରହୁଛି ତ ଏହାପାଇଁ ଆମ ଓଡ଼ିଶା ସବୁଠୁ ଭଲ